ହଁ ମୋ ଚାରିପାଖରେ ଥିବା ପାଞ୍ଚ ଜଣଙ୍କ ନାମ ମୁଁ କହିପାରିବି ସୁଜାତା ମାହାନ୍ତି ସତ୍ୟଜିତ ରାଏ ବଡ଼ଜେନା ସର୍ବେଶ୍ଵର ବାରିକ ଦିବ୍ୟଜୋତି ସାମଲ ସୁବାଶିଷ ଜେନା